ଭାରତର ଏକ ରାଜ୍ୟ ଅଛି ସେଇ ରାଜ୍ୟ ହେଉଛି ଓଡ଼ିଶା ଏହି ରାଜ୍ୟର ଅନେକ ପ୍ରକାରର ସାଂସ୍କୃତିକ କାର୍ଯ୍ୟକଳାପ ମାନେ ସଂଗଠିତ ହୋଇରହିଛି ଏ ଓଡ଼ିଶା ରାଜ୍ୟ ଛଡ଼ା ଅନ୍ୟ ରାଜ୍ୟର ବି ତାଙ୍କର ସାଂସ୍କୃତିକ ବିନିମୟ ଅଛି ସାଂସ୍କୃତିକ ପ୍ରଭାବ ଅଛି ତାଙ୍କ ଭିତରେ ଏବଂ ସାଂସ୍କୃତିକ ବିିବିିଧତା ମଧ୍ୟ ଅଛି ଏହି ସାଂସ୍କୃତିକ ଆମର ଓଡ଼ିଶାରେ ଯେମିତି ଅଛି ତାଙ୍କର ବି ତାଙ୍କର ଧରଣର ସାଂସ୍କୃତିକ କଳା ଅଛି ସେହି ସାଂସ୍କୃତିକ କଳାପ୍ରଣାଳୀରେ ସମସ୍ତେ ବନ୍ଧ ହେଇ ରହିଛି ଆମେ ବି ଆଉ ସେଇ ରାଜ୍ୟରେ ଥିବା ଲୋକମାନେ ସେଇ ସାଂସ୍କୃତିକ କଳାରେ ବନ୍ଧ ହେଇ ରହିଛନ୍ତି ସାଂସ୍କୃତିକ କହିବାକୁ ଗଲେ ଯେଉଁ ଐତିହାସିକ ଯୁଗରୁ ଚାଲିଆସୁଛି ଯେ ପ୍ରଥା ସେଇ ପ୍ରଥାରେ ଚାଲୁଛି ଏବେଯାଏ ତାକୁ ବି ସାଂସ୍କୃତିକ କୁହାଯାଉଛି ଏହି ଆମର ଓଡ଼ିଶାର ସାଂସ୍କୃତିକ ଭାରତର ଏକ ଅନ୍ୟ ରାଜ୍ୟ ଭାବେ ପରିଗଣିତ ହଉଛି ଆମର ସାଂସ୍କୃତିକ ଅନେକ ଛୋଟ ଛୋଟ କଳା ପ୍ରଣାଳୀକୁ ନେଇ ହୋଇଥାଏ ଏବଂ ଏଇ ଏହି କଳା ଆମର ସବୁ ପର୍ବପର୍ବାଣୀରେ ପ୍ରୟୋଜନ ହୋଇଥାଏ କାହିଁକି ନା ଏହି ସାଂସ୍କୃତିକ ପ୍ରଦର୍ଶନ ସବୁ ପର୍ବପର୍ବାଣୀରେ ହେବାର କାରଣ ହେଉଛି ସାଧାରଣ ଲୋକମାନେ ଏହି ଆମର ସାଂସ୍କୃତିକ ପ୍ରଭାକୁ ପ୍ରଭାବକୁ ଜାଣିପାରିବେ ଏବଂ ନିଜର ସାଂସ୍କୃତିକ ଆଗର ଯୁଗମାନେ କେମିତି ରହୁଥିଲେ କେମିତି ବସବାସ କରୁଥଥିଲେ ତାଙ୍କର ପର୍ବପର୍ବାଣୀ କେମିତି ଭାବରେ କରୁଥିଲେ ତା ବିଷୟରେ ସାଧାରଣ ଲୋକମାନେ ଓଡ଼ିଶାର ଲୋକମାନେ ଜାଣିପାରିବେ ଏବଂ ଆନ୍ଧ୍ରପ୍ରଦେଶର ସାଂସ୍କୃତିକ ବିବିଧତା ତାଙ୍କ ପାଇଁ ଏକ ଅନେକ ଧରଣର ହୋଇଥାଏ ଆନ୍ଧ୍ରାପ୍ରଦେଶର ସାଂସ୍କୃତିକ କାର୍ଯ୍ୟକଳାପ ଓଡ଼ିଶା ସାଂସ୍କୃତିକରୁ ଏକ ଅନ୍ୟ ଧରଣ ହୋଇଥାଏ ଅଲଗା ହୋଇଥାଏ ଆମର ନିଜର ଲୋକମାନଙ୍କୁ ନେଇ ଏକ ସାଂସ୍କୃତିକ ଅନୁଷ୍ଠିତ ହୋଇଥାଏ ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟ ଏକ ତାଙ୍କର ସାଂସ୍କୃତିକ କାର୍ଯ୍ୟକଳାପ ଏକ ତାଙ୍କର ଦେବୀ ଦେବତାଙ୍କୁ ନେଇ ହୋଇଥାଏ ଆଉ ଆମର ସାଂସ୍କୃତିକ କାର୍ଯ୍ୟକଳାପ ଆମ ପୂର୍ବଜ ମାନେ କେମିତି ରହୁଥିଲେ ଆସିକ ନା କ'ଣ ଖାଉଥିଲେ ତାଙ୍କ ବିଷୟରେ ଧାନଣା ପ୍ରଦାନ କରିଥାଏ